ମୋର୍ ମୁହେଁ ବ୍ରଣମାନେ ବାହାରୁ ଥିଲା ଯେ ରାମ୍ଦେବ ବାବାର କ୍ରିମ୍ ଗୁଟେ ମଗେଇ ଥିନି ତ ସେଟା ମାଖ୍ଲା ପରେ ବ୍ରଣ ମାନେ ବି କମିଗଲା ଆରୁ ଅନ୍ଲାଇନ୍ରେ ମଗେଇଥିନି ପାଞ୍ଚ୍ ସାତ୍ ଦିନ୍ ଗଲା ପରେ ଏକା ଆସ୍ଲା ମାଖ୍ନି ମାଖ୍ଲା ପରେ ତିନ୍ ଚାର୍ ଦିନ୍ ଗଲା ପରେ ଏକା ବ୍ରଣ ସବୁ କମ୍ଲା କଲା ଦାଗ୍ ମାନେ ବି ହେଇଥିଲା କମ୍ଲା ଷାଠେ ଟଙ୍ଗା ନେଇଥିଲା ସେ କ୍ରିମ୍ ଟା ମାଖ୍ଲା ପରେ ମୁଁ ଯେନ୍ ଦାଗ୍ ଦାଗ୍ ହଉଥିଲା ତେଲିଆ ଲାଗୁଥିଲା ସେ ସବୁ ଜିନିଷ୍ ବି ନେଇଁ ହେଇନା ଆର୍ କମିଛେ ତ ସବୁ ଲୋକ୍ ବି ଯେନ୍ ବାହାରୁ ଯେନ୍ ଅଲ୍ଗା କ୍ରିମ୍ ମାନେ ମାଖସୁଁ ଯେନ୍ତା ଇ କେମିକାଲ୍ ମାନେ କରୁଛୁଁ ତ ଇ ଜିନିଷ୍ମାନେ ନେଇଁ ଲଗେଇ କିନା ଘରୁଆ ଜିନିଷ୍ ମାନେ ଲଗାବାର୍ କଥା ଏନ୍ତା ହେସି